ଟୀକା ଗୋବିନ୍ଦଚନ୍ଦ୍ର ପଢ଼ିଚେଁ ଟିକା ଗୋବିନ୍ଦଚନ୍ଦ୍ର କାଣା ହେଇଚିକି ନେହିଁ ମୁକ୍ତା ଦେଇ ତିନିଟା ତାଙ୍କର୍ ପୁଅ କେ କହିଛନ୍ ବାପ୍ ରେ ମୁଇଁ ଯେତେବେଲେ ତୋର୍ ବାପା ମରିଗଲେ ମୁଇଁ ଯମପୁର୍ କେ ଗଲି ଆଉ ଯମ୍ ରାଜାକେ ପିଟଲି ଚଟକଣିଟେ ଆର୍ ସେ ତା ପାଞ୍ଜି ଦେଖତେ ଦେଖତେ ଏତୋର୍ ଟା ବାହାରି ଗଲା ତା'ପରେ ମୁଇଁ କହିଲି ବାବୁରେ ତୁହିଁ ଇଏ ଯୋଗୀ ବେଶ ଯୋଗୀ ବେଶ ହେଇଗଲେ ତୁହି ବଞ୍ଚିବୁ ନହଲେ ନାଇଁ ବଞ୍ଚିବୁ ଆସିକିରି ମୁଇଁ କହିଲି ମୋର୍ ପୁଅକୁ ଗୋବିନ୍ଦଚନ୍ଦ୍ର ସେ ଟିକା ଚେ ଗୋବିନ୍ଦଚନ୍ଦ୍ର ହିସାବେ ସେ ପୁରା ଯୋଗୀ ବେଶ୍ ହେଲା ଯୋଗୀ ବେଶ୍ ହେଇକରି ଭିକ୍ ମାଗିକିରି ତାର୍ ଶହିତ ଆଣିକିରି ଛାଡ଼ି ନେଇକରି ଯୋଗୀ ବେଶ୍ ହେଲା ଯୋଗୀ ବେଶ୍ ଆସିକରି ହେଲା ଗୁଟେ ହାଡ଼ି ପାଖରୁ କି କୁ ମାନେ ହାଡ଼ି ପାଖରୁ ଗୁରୁ କେ ଗୁରୁ କଲା ସେଇଟା ହଉଛି ଘଷିଆ ଲୋକ୍ ହେଁ ସେ ଯେତେବେଲେ ଗୁରୁ କଲା ମା ମୁଇଁ ଘଷିଆ ଲୋକ୍ କେ ଗୁରୁ କରମି କାଁ ବୋଇଲା ଯେ ସେ ବୋଇଲେ ଘଷିଆ ଲୋକର୍ କଥା ତୁ ଦେଖବୁରେ ପୁଅ ମୁଇଁ ତତେ ଦେଖିନେବି ସେ ଘଷିଆ ଲୋକ ଏନ୍ତା ରକମର୍ ସେ ହେଁ ଯେ ତାର୍ ନାତି କାଣା କଲା ଦାଦା ମୁଇଁ ଆମ୍ ଗୁଟେ ଖାଇମିଁ ଗୋ ମୋତେ ଦେବ ଆରେ ବାବା ଅନ୍ୟ ଲୋକର୍ ଗଛ ହେଁ ଆଉ ଯଦି ଆମ୍ ଖାଇବୁ ବୋଲେ ଭଲ୍ ନାଇଁ ହେବ ସେମାନେ ଆମକୁ ଦେଖଲେ ଗାଲି ଦେବେ ମାର୍ ପିଟି କରିବେ ବୋଇଲେ ହଉ କାନ୍ଦି ବସିଲା ସେ ଛୁଆ କାନ୍ଦି ବସିଲା ଇଏ ବଇଲା କେନ୍ତା କର୍ ହେଲା